ହଁ ମୁଁ ଭାବୁଛି କି ଅନ୍ୟ ଗ୍ରହରେ ମଧ୍ୟ ଜୀବନ ଅଛି ସେ ଗ୍ରହ ହେଉଛି ଚନ୍ଦ୍ର ଗ୍ରହ କାରଣ କିଛି ଦିନ ପୂର୍ବେ ଆମ ଭାରତର ବୈଜ୍ଞାନିକ ମାନେ ଚନ୍ଦ୍ର ଗ୍ରହକୁ ଯାଇ ସେଇଠି ରିସର୍ଚ୍ଚ କରିଥିଲେ ଏବଂ ସେଇଠି ସେମାନେ ରିସର୍ଚ୍ଚ କରିବା ଦ୍ୱାରା ଜାଣିବାକୁ ପାଇଲେ ଯେ ଚନ୍ଦ୍ର ଗ୍ରହରେ ମଧ୍ୟ ମଣିଷ ଜୀବନଯାପନ କରିପାରିବ ଏବଂ ସେଇଠି ସେ ବାସ କରିପାରିବ ଯେମିତିକି ଆମେ ପୃଥିବୀ ପୃଷ୍ଠରେ ଯେମିତି ବାସ କରୁଛୁ ସେମିତି ହିଁ ଚନ୍ଦ୍ର ଗ୍ରହରେ ମଧ୍ୟ ଆମେ ବାସ କରିପାରିବୁ ଏବଂ ସେମିତି ହିଁ ଜୀବନଯାପନ ଆମେ କରିପାରିବୁ